ଆଜି ହେଉଛି ମୋ ପୁଅର ଜନ୍ମଦିନ ମୋତେ ଆଜି ବହୁତ ଗୁଡ଼ାଏ ଜିନିଷ ତିଆରି କରିବାକୁ ପଡ଼ିବ ଯେହେତୁ ଆଜି ଆମର ଘରକୁ ବହୁତ ଲୋକ ଆସିବେ ଆମେ ସେମାନଙ୍କୁ ଛାଡ଼ିବାକୁ ସେମାନେ ଛାଡ଼ିବାକୁ ସେମାନେ ଖାଇକି ଯିବେ ତେଣୁ ମତେ ବହୁତ ଜିନିଷ ଖାଇବା ଜିନିଷ ତିଆରି କରିବାକୁ ପଡ଼ିବ ଖାଇକି ଯିବେ ହେଲେ ଆମ ଗ୍ୟାସ୍ ସିଲିଣ୍ଡର୍ ଗ୍ୟାସ୍ ବହୁତ କମ୍ ଅଛି ସେତିକି ଗ୍ୟାସ୍ରେ ଗୋଟାଏ ଗୋଟାଏ ବି ଦୁଇଟା ଖାଦ୍ୟ ତିଆରି ହୋଇପାରିବ ହେଲେ ମତେ ବହୁତ ଗୁଡ଼ାଏ ଜିନିଷ ତିଆରି କରିବାର ଅଛି ତେଣୁ ଆପଣ ଆପଣ ଆଉ ଗୋଟାଏ ଗ୍ୟାସ୍ ସିଲିଣ୍ଡର୍ ମୋ ପାଇଁ ଯୋଗାଯୋଗ କରିଦିଅନ୍ତୁ ମୋ କାଲିଠାରୁ ହିଁ ବୁକ୍ କରିସାରିଛି ତେଣୁ ଆପଣ ଯଥାଶୀଘ୍ର ଆଣିକି ମତେ ଦିଅନ୍ତୁ ଜଲ୍ଦି ଖାଦ୍ୟ ତିଆରି କରିବାକୁ ପଡ଼ିବ ତେଣୁ ଜଲ୍ଦି ଗ୍ୟାସ୍ ବୁକିଂରୁ ମତେ ସହାୟତା କରନ୍ତୁ